ଆମର କୋଷ୍ଠକାଠିନ୍ୟ ରୋଗଟା ଆମର କହିଲେ ଝାଡ଼ା ଟାନ୍ ଯୋଉ ହୁଏ ସେଇଟା ଆମର ପାଣି ପିଇବା କମି ଗଲେ କୋଷ୍ଠକାଠିନ୍ୟ ହୁଏ ଆଉ ଝାଡ଼ା ଠିକ୍ ସମୟରେ ନ ଗଲେ ସେ କୋଷ୍ଠକାଠିନ୍ୟ ହୁଏ ଫଳରେ ସେଥିପାଇଁ ବ୍ଲଡ଼ ବାହାରେ ପେନ୍ ହୁଏ ସେଥିପାଇଁ ଆଉ ଉପଚାର କରିବା ପାଇଁ ଆମେ ଘରୋଇ ଉପଚାର କରାଯାଏ ଏବଂ ଜିରା ଲୁଣ ପାଣି ମିଶେଇକି ଖିଆଯାଏ ଯଦି ସେଟା ନ ଭଲ ହେଲା ତାହେଲେ ଆମେ ଆମର କବିରାଜି ଗାଁ ଗହଳିରେ ଯୋଉ ଅଛନ୍ତି କବିରାଜି ତାଙ୍କ ପାଖକୁ ଯାଉ ପରାମର୍ଶ କରୁ ପରାମର୍ଶ କରିଲା ପରେ ଯଦି ବି ନ ଭଲ ବଟିକା ସେମାନେ ଦିଅନ୍ତି ବଟିକା ଖାଇବା ପରେ ଯଦି ବି ନ ଭଲ ହେଲା ତାହେଲେ ଆମେ ହସ୍ପିଟାଲ୍କୁ ନେଉ ହସ୍ପିଟାଲ୍କୁ ନେଇକି ଡ଼କ୍ଟର୍କୁ ପରାମର୍ଶ କରିକି ଆଉ ମେଡ଼ିସିନ୍ ଆଣାହୁଏ ତା'ପରେ କୋଷ୍ଠକାଠିନ୍ୟ ହେଲେ ବେଶୀ ପାଣି ପିଇବା ତା'ପରେ ତେଲ ମସଲା ଇଗା ଟୋଟାଲି ଖାଇବା ନାଇଁ ସନ୍ତୁଳା ଜିନିଷ ଖାଇବା ସିଝା ସିଝା ପୋଡ଼ା ଆଉ ଏଇସବୁ ଖାଇବା ମାଛ ମାଂସ ଅଣ୍ଡା ଟୋଟାଲି ଖାଇବା ନାଇଁ ସେଥିପାଇଁ କୋଷ୍ଠକାଠିନ୍ୟ ଭଲ ହୋଇଥାଏ ପ୍ରଚୁର ପାଣି ପିଇବା ନିହାତି ଦରକାର